ସ୍ଵାସ୍ଥ୍ୟସେବା ପରିବହନ ଶିକ୍ଷା ଏବଂ ଅନ୍ୟାନ ମୌଳିକ ଆବଶ୍ୟକତା ଦୃଷ୍ଟିକୋଣରୁ ସହର ଗାଁ ମହାନଗରକୁ ଉନ୍ନତ କରିବା ପାଇଁ ସରକାରଙ୍କ ଠାରୁ ମୁଁ ଆଶା କରେ ଯେ ସମସ୍ତଙ୍କୁ ମଶାରୀ ପ୍ରଦାନ କରାଯାଉ ସମସ୍ତଙ୍କ ଘରେ ଯାହା ମଧ୍ୟ ଔଷଧ ଦରକାର ଥାଏ ତାହା ଦିଆଯାଉ ଆଶାକର୍ମୀ ମାନଙ୍କୁ ସବୁବେଳେ ସଜାଗ ରହିବା ପାଇଁ କୁହାଯାଉ ସମସ୍ତଙ୍କ ଘରେ ଶୌଚାଳୟ କରାଯାଉ ସମସ୍ତଙ୍କୁ ଟିକାକରଣ ଦିଆଯାଉ ସାନ ଶିଶୁମାନଙ୍କୁ ଟିକାକରଣ ଦିଆଯାଉ ଅଙ୍ଗନବାଡ଼ି କେନ୍ଦ୍ରରେ ଯେଉଁମାନଙ୍କୁ ଫାଲେରିଆ ହେଇଛି ସେମାନଙ୍କୁ ମାଗଣା ଚିକିତ୍ସା କରାଯାଉ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯେଉଁମାନଙ୍କର ନାହିଁ ସେମାନଙ୍କୁ ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ କରାଯାଉ ଓ ସମସ୍ତଙ୍କୁ ଯେଉଁ ଅପରେସନ୍ କାର୍ଯ୍ୟରେ ମାଗଣାରେ ସବୁକିଛି କରାଯାଉ